ହଁ ମୁଁ ମୁଁ ମୋ ପରିବାର ସହିତ ବିବାହ ଘରକୁ ଯାଇଥିଲି ମୋ ସାଙ୍ଗର ବାହାଘରକୁ ଯାଇଥିଲି ମୁଁ ଗିଫ୍ଟ କିଣିଲି ସେଇଠି ମୋ ମୋ ସାଙ୍ଗର ବାହାଘରକୁ ଗଲି ସେଠାରେ ମୋ ସାଙ୍ଗ ସହିତ ଦେଖାକଲି ତା'ପରେ ମୋ ସାଙ୍ଗକୁ ତା ପାଇଁ ଯେଉଁ ଗିଫ୍ଟ ନେଇଥିଲି ତାକୁ ସେହି ଗିଫ୍ଟକୁ ଦେଲି ମୋ ସାଙ୍ଗ ବହୁତ ଦିନ ପରେ ମୋ ସାଙ୍ଗ ସହିତ ଦେଖା ହୋଇଥିବାରୁ ବହୁତ ଖୁସି ଲାଗିଥିଲା ମୋ ସାଙ୍ଗକୁ ମୁଁ କୁଣ୍ଢେଇ ଧରିଥିଲି ବହୁତ ଟାଇମ୍ ମୋ ସାଙ୍ଗ ବହୁତ ଖୁସି ଥିଲା ମୋତେ ଦେଖିକି ମୁଁ ବି ବହୁତ ଖୁସି ଥିଲି ମୋ ସାଙ୍ଗକୁ ଦେଖିକି ମୋ ପରିବାର ସହିତ ମୋ ସାଙ୍ଗ ମୋ ସାଙ୍ଗର ବାହାଘରକୁ ଯାଇଥିଲି ସେଇଠି ମୋ ସାଙ୍ଗ ଆମ ଆମ ପରିବାରର ସମସ୍ତଙ୍କୁ ଦେଖି ବହୁତ ଖୁସି ଥିଲା ବହୁତ ଦିନ ପରେ ମୋ ସାଙ୍ଗକୁ ମୁଁ ତା ବାହାଘରରେ ଦେଖିବାକୁ ପାଇଥିଲି ମୋ ସାଙ୍ଗ ମୋତେ ଦେଖି ବହୁତ ଖୁସି ଥିଲା ତା'ପରେ ମୋ ସାଙ୍ଗ ମୋ ସାଙ୍ଗକୁ ଦେଖିଲି ଆମେ ମୋ ସାଙ୍ଗ ସହିତ ମୁଁ ଭେଟି ସାରିଲା ପରେ ତା'ପରେ ମୋତେ ଆମ ପରିବାର ସହିତ ମଧ୍ୟ ମୋ ସାଙ୍ଗ ଘରେ ଟିଫିନ୍ ଖାଇବା ପାଇଁ ଦେଲେ ଟିଫିନ୍ରେ ସେମାନେ ଦେଇଥିଲେ ଗୋଲାପଜାମୁ କଦଳୀ ଏମିତିକି ଗୋଟେ ଟିଫିନ୍ ଦେଇଥିଲେ ସେ ଟିଫିନ୍ ଖାଇସାରିଲା ପରେ ମୋ ମୋ ବାପା ମୋ ବାପା ଭାଇ ଆମ ଘର ସମସ୍ତଙ୍କ ସାଙ୍ଗେ ଯାଇଥିଲି ଟିଫିନ୍ ଖାଇସାରିବା ପରେ ଆମକୁ ସରବତ ପାଣି ପିଇବା ପାଇଁ ଦେଲେ ପିଇସାରିଲୁ କେତେ ସମୟ ମୋ ସାଙ୍ଗ ସହିତ ମୁଁ ମିଳାମିଶା କରିସାରିବା ପରେ ମୋ ସାଙ୍ଗ ବହୁତ ଖୁସି ଥିଲା ତା'ପରେ ମୋ ସାଙ୍ଗ ସହ ର ମ୍ୟାରେଜ୍କୁ ଯାଇ ମୋତେ ବି ବହୁତ ଖୁସି ଲାଗିଥିଲା ମୋ ପରିବାର ସହିତ ମୋ ସାଙ୍ଗ ମୋତେ ଦେଖିକି ବହୁତ ଖୁସି ଲାଗିଲା ମୋ ସାଙ୍ଗ ସହିତ ମୋ ସାଙ୍ଗ ତା ମୋ ସାଙ୍ଗ ତା ବାପା ମାଆ ଭାଇ ଭଉଣୀ କାକା ଖୁଡ଼ିଙ୍କ ସହିତ ମୋତେ ପରିଚିତ କରାଇଥିଲା ତା'ପରେ ମୁଁ କିଛି ତାଙ୍କ ସହିତ ପରିଚିତ ହୋଇସାରିଲା ପରେ ମୋ ସାଙ୍ଗ ସହିତ ମୁଁ କେତେ ସମୟ ଗୋଟେ ଜାଗାରେ ବସିକି ଗପୁଥିଲି ତା'ପରେ ମୁଁ କଥାବାର୍ତ୍ତା ହୋଇସାରିଲା ପରେ କେତେ ସମୟ ଗଲା ତା'ପରେ ଭୋଜି ଖାଇବା ପାଇଁ ଡକାଗଲା ମୁଁ ଭୋଜି ଖାଇବା ପାଇଁ ଗଲି ମୋ ସାଙ୍ଗ ମୋ ପରିବାର ସହିତ ମୁଁ ଭୋଜି ଖାଇବା ପାଇଁ ଗଲି ସେଇଠି ଭୋଜିରେ ଭାତ ଡାଲି ତରକାରୀ ଭାତ ଡାଲି ତରକାରୀ ମାଂସ ଖିରି ମଞ୍ଚୁରିଆନ୍ ଚାଟ୍ ଥଣ୍ଡା ଭଜା ଚିପ୍ସ ମଟନ୍ ମାଛ ମାଛ ବହୁତ କିଛି ଖାଇବା ପାଇଁ ଦେଲି ମୋ ସାଙ୍ଗ ଘର ସେମିତିକି ମୋ ସାଙ୍ଗର ସେଇଠି ବାଦାମ ବାଦାମ ପକୋଡ଼ା ବି ବାଦାମକୁ ଗୋଟେ ବେସନରେ ବା କାହିଁତିି ଗୋଟେ ଛଣା ହୋଇକି ସେଇଟା ବି ଦେଇଥିଲେ ଖାଇବା ପାଇଁ ମୁଁ ଖାଇଥିଲି ମୋ ସାଙ୍ଗ ଘରକୁ ମୁଁ ଯାଇକି ମୋତେ ବହୁତ ଖୁସି ଲାଗିଥିଲା ମୋ ସାଙ୍ଗର ମେରେଜ୍ରେ ମୋତେ ବ ଖାଇବା ପାଇଁ ମିଳିଥିଲା ବହୁତ ଖାଇବା ପାଇଁ ବି ମିଳିଥିଲା ବହୁତ ମୋତେ ବହୁତ ପ୍ରଶଂସା ମିଳିଥିଲା ଯେ ମୁଁ ବହୁତ ଦିନ ପରେ ଆସିଥିଲି ମୋ ସାଙ୍ଗକୁ ଦେଖା କରିବା ପାଇଁ ମୋ ସାଙ୍ଗ ମୁଁ ତାକୁ ଦେଖିକି ମୋତେ ବହୁତ ଖୁସି ହୋଇଥିଲା ତାଙ୍କ ଘର ପରିବାର ଲୋକେ ସମସ୍ତେ ମଧ୍ୟ ଖୁସି ହୋଇଥିଲେ ତା'ପରେ ଆସି ମୋ ସାଙ୍ଗ ସହିତ କେତେ ତାଙ୍କ ବଗିଚାରେ ବୁଲାବୁଲି କରିଥିଲି ତା'ପରେ ମୋ ସାଙ୍ଗ ସନ୍ଧ୍ୟା ହୋଇଗଲା ମୋ ଘର ପରିବାର ଲୋକେ ମୋତେ ଯିବା ପାଇଁ ଡାକିଲି ମୋ ସାଙ୍ଗ ମୋତେ ଯିବା ପାଇଁ ମନା କରିଦେଲା ମୋତେ ରହିବା ପାଇଁ କହିଲା ମୁଁ ମୋ ସାଙ୍ଗ ଘରେ ରହିଲି ମୋ ସାଙ୍ଗ ସହିତ ମୁଁ ବହୁତ କିଛି ସମୟ ପୁଣି କଥାବାର୍ତ୍ତା ହେଲି ମୋ ସାଙ୍ଗ ମୋ ସାଙ୍ଗକୁ ମୋ ସାଙ୍ଗକୁ ସଜାଇଲୁ ମୋ ସାଙ୍ଗକୁ ରେଡ଼ି କଲୁ ଶାଢ଼ୀ ଶାଢ଼ୀ ପିନ୍ଧିକି ତା'ପରେ ସେମାନେ ଫଟୋ ଫଟୋ ଉଠାଇଲୁ ତା'ପରେ ମୋ ସାଙ୍ଗ ଶାଢ଼ୀ ଶାଢ଼ୀ ପିନ୍ଧି ସାରିଲା ପରେ କିଛି ଲେହେଙ୍ଗା ପିନ୍ଧିଲା ଲେହେଙ୍ଗା ପିନ୍ଧିଲା ତା'ପରେ କିଛି ତାକୁ ଫଟୋ କରାଗଲା ତା'ପରେ ବହୁତ କିଛି ସଜାଗଲା ତା'ପରେ ତା କେତେ ସମୟ ପରେ ତାକୁ ତାକୁ ବାହାହେବା ପାଇଁ ଯେଉଁ ବର ଆସିଲା ତାକୁ ବରାତି ଆସିଲେ ବରାତି ଆସିଲେ ତା'ପରେ ସନ୍ଧ୍ୟାରେ ଆମକୁ ବି କିଛି ଖାଇବା ପାଇଁ ଦେଇଥିଲି ଯେଉଁ କିି ଭୋଜି ଖାଇବା ପାଇଁ ଦେଲି ଆମେ ସେଇ ଭୋଜି ଭୋଜି ଖାଇଲୁ ରାତିରେ ଦେଲି ଭାତ ଡାଲି ତରକାରୀ ମାଂସ ଚିକେନ୍ ପନିର୍ ତରକାରୀ ମଞ୍ଚୁରିଆନ୍ ମଞ୍ଚୁରିଆନ୍ ତା'ପରେ ମୋ ସାଙ୍ଗ ସହିତ ମୁଁ ବହୁତ ମିଳାମିଶା କଲି ତା'ପରେ ମୁଁ ତାଙ୍କ ବରାତି ଆସିଲା ତା ବର ସହିତ ସେ ତା ବର ଯେତେବେଳେ ବେଦିରେ ବସିଲା ତା'ପରେ ସେ ବାହାହେବା ପାଇଁ ତାକୁ ବେଦିକୁ ଡ଼କାହେଲା ମୋ ସାଙ୍ଗ ବହୁତ ମନ ଦୁଃଖ ଥିଲା ମୋତେ ଛାଡ଼ିକି ଚାଲି ଯାଉଥିବାରୁ କିନ୍ତୁ ମୋର ବି ବହୁତ ମନ ଦୁଃଖ ଥିଲା ମୋ ସାଙ୍ଗ ମୋତେ ଛାଡ଼ିକି ସବୁଦିନ ପାଇଁ ଚାଲିଯାଉଛି ମୋ ସାଙ୍ଗ ସହିତ ବହୁତ ଦିନ ପରେ ଭେଟ ହୋଇଥିଲା ପୁଣି ସେ ଆମକୁ ଛାଡ଼ିକି ପଳାଇ ଚାଲିଯିବ ସେଥିପାଇଁ ମୋତେ ବହୁତ କଷ୍ଟ ଲାଗୁଥିଲା ତା ଭୋଜି ତ ମୋତେ ବହୁତ କିଛି ଭଲ ଲାଗୁଥିଲା ସେଥିପାଇଁ ମୁଁ ଖୁସି ଅଛି ତା ମୁଁ ବହୁତ ଦିନ ପରେ ଭୋଜି ଖାଇବାକୁ ମୋତେ ମିଲିଥିଲା ମୋ ସାଙ୍ଗର ଭୋଜି ଯେଉଁ ଭୁଜିରେକି ମୁଁ ବହୁତ ଖୁସି ଥିଲି ମୋ ପରିବାର ସହିତ ମଧ୍ୟ ମୁଁ ଯାଇଥିଲି ମୋ ପରିବାର ମଧ୍ୟ ଭୋଜିରେ ବହୁତ କିଛି ବହୁତ ଖୁସି ଥିଲେ ମୋ ସାଙ୍ଗର ଭୋଜି ଖାଇକି ମୋ ସାଙ୍ଗ ମୋ ସାଙ୍ଗ ମୋ ସାଙ୍ଗ ତା'ପରେ ବାହା ହୋଇକି ତା ଶାଶୁଘରକୁ ଚାଲିଗଲା ତା ଶାଶୁଘରକୁ ମଧ୍ୟ ଆମେ ଭୋଜି ଖାଇବା ପାଇଁ ଯାଇଥିଲି ସେଇଠି ମଧ୍ୟ ବହୁତ କିଛି ଖାଇବା ପାଇଁ ଦେଇଥିଲେ